ଆମ ଆମର ମେନ୍ ହେଲା ପରିବାରରେ ମହିଳାମାନେ ମାଛ ମାରିବାକୁ ଯାଆନ୍ତି ନାହିଁ କିନ୍ତୁ ବେଳେବେଳେ କେମିତି ବାଇ ଚାନ୍ସ ଆମେ ନିଜେ ଗଲୁ ସାଙ୍ଗ ହୋଇକି ସ୍ୱାମୀ ସ୍ତ୍ରୀ ହୋଇକି ଯିବୁ ମାଛ କିପରି ଧରିବୁ ସେ ଅଳ୍ପ ଟିକିଏ ଧରିଲୁ ପଳାଇଆସିବୁ ଆଉ କିନ୍ତୁ ମହିଳାମାନେ ଆମର ଏଇଠି ସମୁଦ୍ର ନଥିବାରୁ କି କିଛି ସୁବିଧା ନଥିବାରୁ ସମୁଦ୍ର ନଈ ନାହିଁ ନଥିବାରୁ ଆମର ମହିଳାମାନେ ଯାଇକି ମାଛ ମାରନ୍ତି ନାହିଁ ସେହି ଅସୁବିଧା ଯୋଗୁଁ ଆମର ମହିଳାମାନେ ଏତେ ମାଛ ମାରନ୍ତିନି ଆମର ଯାହା ଯେଉଁଠି ହେଲା ଆମେ ଅଣ୍ଡିରୀ ପୁଅ ଗଲୁ ଦୁଇଟା ଧରିଲୁ ପଳାଇଆସିଲୁ ଏହି ସୁବିଧା ନାହିଁ ସମୁଦ୍ର ନାହିଁ ନଈ ନାହିଁ ନାଳ ନାହିଁ ଏ ସୁବିଧା ନାହିଁ ଏ ଛୋଟ ଗାଡ଼ିଆଟିଏ ଗଲୁ ଆମେ ନିଜେ ଗଲୁ ଧରିକି ପଳାଇଆସିଲୁ ମହିଳାମାନେ ସେହି ଯୋଗୁଁ ମାଛ ମାରିବାକୁ ଏଇଠି କିଛି ସୁବିଧା ନାହିଁ ସେଇଥିପାଇଁ ସମୁଦ୍ର ନାହିଁ ଯାଆନ୍ତିନି ଆଉ